ଚାଷରେ ମୋର ଲକ୍ଷ୍ୟ ହେଲା ମୁଁ କିପରି ଏକ ଭଲ ଚାଷୀ ହୋଇପାରିବି ଏବଂ ପ୍ରକୃତି ବନ୍ଧୁ ପୁରସ୍କାର ଜିତିବା ସହ ଆମ ଗାଁକୁ ପ୍ରକୃତି ମିତ୍ର ପୁରସ୍କାର ପାଇବା ନିମନ୍ତେ ଗାଁରେ ଥିବା ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିବି